ଭାଇ ଟିକେ ଜଲ୍ଦି ଜଲ୍ଦି ପେଟ୍ରୋଲ୍ ପକାଅ ଭାଇ ଟିକେ ଜଲ୍ଦି ଅଛି ଗୋଟେ ଜାଗାରେ ଯିବାର ଅଛି ଟିକେ ସମଲେଶ୍ୱରୀ ମନ୍ଦିର ଯିବାର ଅଛି ଟିକେ ଜଲ୍ଦି ଯିବାର ଅଛି ସେଠି ସେ ସକାଳଠୁ ଆସିକିନା ଜଗିଛି ଏଠି କେତେ ଧୀରେ ଧୀରେ ଦୁଇ ତିନି ଘଣ୍ଟା ହୋ ହୋଇଯାଇଛି ଛିଡ଼ା ହୋଇକିନା ଅଛି ପେଟ୍ରୋଲ୍ ମାତ୍ର ହେଉନାହିଁ ତମର ସମଲେଶ୍ଵର ମନ୍ଦିର ଟିକେ ବାଟ ପରା କେତେ ପେଟ୍ରୋଲ୍ ଦରକାର ହେବ ଯେ ତୁ ଜଲ୍ଦି ଦେଇ ଦିଅ କେତେ ଲେଟ୍ ଲାଗିବ କେଜାଣି ମୁଁ ତ କେବେଠୁ ଜଗିଛି ଏଠି ଏକା ଆଉ କେତେ ଘଣ୍ଟା ଦରକାର ହେବ ଯେ ଦୁଇ ଘଣ୍ଟା ହୋଇଗଲା ଭାଇନା ଆହୁରି କେତେ ଲେଟ୍ ହଉ କେତେ କିଲୋମିଟର୍ ଏଠୁ ସମଲେଶ୍ୱର ମନ୍ଦିର କୋଡ଼ିଏ କିଲୋମିଟର୍ ଗୋଟେ ଲିଟର୍ ତେଲରେ ହୋଇଯିବ ହେଲେ ଜଲ୍ଦି କର ଟିକେ ସକାଳ ନଅଟାରୁ ଆସିକନା ଜଗିଛି ଏବେ ବାରଟା ହେଲାଣି ହଉ ତମେ ଟିକେ ଜଲ୍ଦି ଜଲ୍ଦି ପେଟ୍ରୋଲ୍ ପକାଅ ଗାଡ଼ି ମୁଁ ତ ଲାଇନ୍ରେ ଏକା ଅଛି ଲାଇନ୍ରେଏକା ଅଛି ମୁଁ ବାହାରୁଛିକି ହଉ ଠିକ୍ ଅଛି ଆଉ କୋଡ଼ିଏ ମିନଟ୍ରେ ହବନାଇଁକି ନା ତିରିଶ ମିନଟ୍ ଏକା ଟିକେ ଟ୍ରାଏ କର ଜଲ୍ଦି କର୍ବାର ହେଲା ହଉ ଠିକ୍ ଅଛି

ହଁ ଲାଇନ୍ରେ ଏକା ଛିଡ଼ା ହୋଇଛି

ଜଲ୍ଦି ଟିକେ ହାଁ ହଁ ହଉ ହେଲେ ରଖୁଛି ମନ୍ଦିର ଯିବାର ଅଛି ନା ନହେଲେ ଲେଟ୍ ହେଲେ ସେ କିଛି ହେବାର ନାଇଁ ଦେଖୁଛି ତ ସେ ଦୁଇ ଘଣ୍ଟା ହୋଇଗଲା ଦେଖୁଛି ଏକା ହଉ ହଉ ଜଲ୍ଦି କର ହଉ ହଁ ଲାଇନ୍ରେ ଛିଡ଼ା ହେଇଛି ରଖୁଛି ଜଲ୍ଦି କର ମୁଁ ରଖୁଛି